ମୁଁ ଦଶ ତିନି ଦୁଇ ହଜାର ଚବିଶି ତାରିଖରେ ଗୋଟିଏ ଡ୍ରେସ୍ଟି ଅର୍ଡ଼ର୍ କରିଥିଲି ମୁଁ ଭାବିଥିଲି ଯେ ଏହା ସାତ ଦିନ ମଧ୍ୟରେ ଆସିବ କାରଣ ଆଗକୁ ହୋଲି ପାଇଁ ପିନ୍ଧିବି ବୋଲି ହେଲେ ତାର ଡେଲିଭରି ସାତ ଦିନ ମଧ୍ୟରେ ହେବ ବୋଲି ଲେଖିଛି କିନ୍ତୁ କିନ୍ତୁ ହୋଇନାହିଁ ମୁଁ ମୋବାଇଲ୍ ସେ ଆପ୍କୁ ଯାଇ ଦେଖିଲି ଯେ ତାହା ଡେଲିଭରି ଲେଖା ହୋଇଛି କିନ୍ତୁ ମୋ ପାଖକୁ ଏବେ ଯାଏଁ ଆସିନାହିଁ ଏମିତି କେତେ ସମୟ ଗଲା ମୁଁ ଖାଲି ମୋବାଇଲ୍କୁ ବାର୍ ବାର୍ ଯାଇ ଦେଖିଥିଲି କି କେଉଁ ଯାଏଁ ଆସିଲାଣି ତା'ପରେ ସାହିର ଗୋଟିଏ ଭାଇଙ୍କୁ ଡାକି ପଚାରିଲି ଏହା କେଉଁଠେ ଆଉ କେଉଁ ସମୟରେ ଆସି ପହଞ୍ଚିବ କେଉଁ ୱେବସାଇଟ୍ରେ ଦେଖିହବ ଟିକେ କହିଲେ ସେ ଭାଇ କହିଲା ପରେ ମୁଁ ଦେଖିଲି ଆଉ ଦୁଇ ଘଣ୍ଟା ପରେ ମୋର ଆସିବ